ବି ଜେ ଡ଼ି

କ'ଣ ତୁମ ବିଜପିର ଖବର ସବୁ କ'ଣ ତୁମକୁ ସବୁ ଯୋଜନା ଯେଉଁ ମିଳିଲାଣି ଭଲମନ୍ଦ ଆମେ ଟିକେ ଶୁଣିବାକୁ ଚାହୁଁଛୁ ଆଉ ଆମ ସରକାର ଥିଲା ଯେତେବେଳେ ଯେଉଁ ମିଶନ ଶକ୍ତି ଯେଉଁ ଗ୍ରୁପ୍ ଲୋନ୍ ଦେଉଥିଲା ଆଉ କାଳିଆ ଯୋଜନା ଯେଉଁ ମିଳୁଥିଲା ଆଉ ଆମ ସରକାର ଥିଲା ଯେତେବେଳେ ମିଳୁନଥିଲା ଏସବୁ ଚାଉଳ ମିଳୁଥିଲା ହଁ ଆମେ ସବୁ ପାଇଛୁ ଆମ ଯୋଜନା ତୁମେ ପାଇନ କି ଆଉ କ'ଣ ଆଉ ଖାଲି ତୁମ ଯୋଜନା ଯୋଜନା ଆମ ଯୋଜନା ଯୋଜନା ନୁହେଁ ଆମ ଯୋଜନା ଆଗେ ହେଇଥିଲା ନା ତୁମ ଯୋଜନା ଆଗେ ହେଇଥିଲା ଆଉ ତୁମ ସରକାର କ'ଣ ଯେଉଁ ଦେଇଛି ସିଏ ଯେଉଁ ଚଲେଇଲା ଯେଉଁ ଇଏ ଆଉ ତୁମେ ପାଞ୍ଚ ଟଙ୍କିଆ ବସରେ ବ୍ଲକ୍ ଯାଇନ କି ଯାଇଛ ନା ଯାଇନ ସୁବିଧାଟି ପାଇଛ ନା ପାଇନ ନା ଯାଇଥିବ ନା ଯାଇନଥିବ ତମେ କାଳିଆ ଯୋଜନା ପାଇନ କି ମେଡ଼ିକାଲ୍ ଯାଉଛ ଯେଉଁ ସ୍ୱାସ୍ଥ୍ୟ ଯେଉଁ କାର୍ଡ଼ ପାଇନ ଆଉ ସ୍ୱାସ୍ଥ୍ୟ କାର୍ଡ଼ରେ ତୁମେ ଯେଉଁ କିଛି ଉନ୍ନତି ପାଇନ ପାଇଛ ତ ଆଉ ଆମର ପୁରୁଣା ସରକାର ଚବିଶ ବର୍ଷକାଳ ଥିଲା ଆଉ ତୁମର ଏଇ ନୂଆ ସରକାର ଆସିଛି ତୁମର ଇଏ ପ୍ରଥମେ ଯୋଜନା ଆରମ୍ଭ କରିଛି ଫେର ପଚିଶ ବର୍ଷ କଳ ରହୁ ଦେଖିବା କ'ଣ ଯୋଜନା କରିବ ଆଉ ଏ କହିଲା ଭତ୍ତା ଦେମି ଆଉ କାଇଁ ଭତ୍ତା ଦେଲା ନା କହିଲା ଯେଉଁ ଇଲେକ୍ସନ୍ ପରେ ଭତ୍ତା ଦେମି ତିନି ହଜାର ଟଙ୍କା ଭତ୍ତା କରିଦେମି କାହିଁ ଭତ୍ତା କାହାକୁ ଦେଲା ଆଉ ଭିନ୍ନକ୍ଷମମାନଙ୍କୁ ଦେବା ଆଉ ଯେଉଁ ସତୁରୀ ବର୍ଷ ଷାଠଏ ବର୍ଷ ଲୋକ ସେ କୁଆଡ଼େ ଯିବେ ସବୁ ସେ ଅଶୀ ବର୍ଷ ଲୋକଙ୍କୁ କହିଲେ ଭତ୍ତା ଦେମୁ ଆଉ ଅଶୀ ବର୍ଷ କିଏ ବଞ୍ଚୁଛନ୍ତି ନା ଆଜିକାଲି ସ ସେ ତ ଷାଠିଏ ସତୁରୀ ବର୍ଷ ହେଲା ହେଲାବେଳକୁ ମରିଯାଉଛନ୍ତି ଆଉ କିଏ ବଞ୍ଚିଥିବ ସେ କ'ଣ ଗାତରେ ଭତ୍ତା ପାଇବେ କହିଲା ୟୁନିଟି ଲାଇନ୍ ତିନିଶହ ୟୁନିଟି ଯେଉଁ ସୋଲାର ସିଷ୍ଟମ କରିମି କାଇଁ କ'ଣ କଲା ଆମ ସରକାର ହେଇଥିଲେ ଏତେବେଳକୁ ଶହେ ୟୁନିଟି ଛାଡ଼ କରିଥାନ୍ତା ହଉ ଦେଖିବା ଆଉ ଦେଖିବା ତୁମ ସରକାର କ'ଣ କରିଛି ଆମ ସରକାର ଚବିଶ ବର୍ଷ କାଳ ରହିକି କରିଥିଲା ଦେଖିବା ତୁମ ସରକାର କ'ଣ କରୁଛି ଆଉ ହଁ ହଉ ଦେଖିବା କାମ ବେଳେ ଆଉ ହଉ